ପଶୁପାଳନ ହେଉଛି ଏକ ଉନ୍ନତ ଧାରଣର ବ୍ୟବସାୟ ସେ ପଶୁ ହେଉଛି ଅଣ୍ଡା କୁକୁଡ଼ାକୁ ଅଣ୍ଡା ହେଉଛି କୁକୁଡ଼ା ଅଣ୍ଡା ଦିଏ କୁକୁଡ଼ାକୁ ହେଉଛି ଜିଆ ବାହାରେ ବୁଲିକି ଛାଡ଼ିକି ଖାଇବାକୁ ଦେବା ପଶୁ ପଶୁପତି ଦାନା ଏସବୁ ଜିନିଷ ଦେଲେ କୁକୁଡ଼ା ଭଲ ଅଣ୍ଡା ଦିଏ ଆଉ ହେଉଛି ସେ ୟେ କରେ ଆଉ ଗାଈ କ୍ଷୀର ଦିଏ ଗାଈ କି କୁଣ୍ଡା ଘାସ ହେଉଛି ତୋରାଣୀ ଦାନା ହେଉଛି ଦେଲେ ସେ ଭଲ କ୍ଷୀର ଦିଏ ଆଉ ଭଲ ଏ କରେ ଆଉ ମାଂସ ମାଂସ ଛେଳି ଛେଳି କି ଯଦି ଡାଳ ପତ୍ର ଘାସ ଡାଳ ହେଉଛି ସବୁ ଆଣିକି ଦେଲେ ଉଇଥି ତା' ସହିତ ଦାନ ଦେଲେ ସେମାନେ ବଢ଼ନ୍ତି ଆଉ ଘାସ ଦେଲେ ସେମାନେ ଭଲ ମାଂସ ବଢ଼େ ତାଙ୍କର